ଆଜିକାଲିର ସାଧାରଣ ପାଠ୍ୟକ୍ରମ ବ୍ୟବସ୍ଥାରେ ଚାକିରିର ସୁବିଧା ଖୁବ୍ କମ୍ ଥିବାରୁ ପିଲାମାନେ ଟିକିଏ ଷ୍ଟେମ୍ରେ ଶିକ୍ଷାକୁ ଆପଣେଇ ନେଇଛନ୍ତି ଯାହାଦ୍ୱାରା ସେମାନେ ବାୟୋଟେକ୍ନୋଲୋଜି ହେଲା ଡିଜାଇନ୍ ପାଠ ପଢ଼ା ହେଲା କେମିକାଲରେ ହେଲା ମେକାନିକାଲ ହେଲା ସେଇସବୁ ପାଠରେ ନେଇ ସେମାନେ ବିଭିନ୍ନ ପ୍ରକାର କମ୍ପାନୀମାନଙ୍କରେ ଚାକିରୀ କରିବାର ସୁଯୋଗ ପାଉଛନ୍ତି ଚାକିରୀ ପାଠପଢ଼ାଟା ଏଠାରେ ବ୍ୟୟସାପେକ୍ଷ ହେଲେ ମଧ୍ୟ ସରକାରଙ୍କ ତରଫରୁ ହେଲା ବ୍ୟାଙ୍କ୍ ତରଫରୁ ହେଲା ସେମାନେ ଲୋନ୍ ମାଧ୍ୟମରେ ପଇସା ନେଇପାରୁଛନ୍ତି ଏବଂ ସେମାନଙ୍କ ପାଠ୍ୟକ୍ରମ ଶେଷ କଲାପରେ ସେମାନଙ୍କୁ ବିଭିନ୍ନ କମ୍ପାନୀ ତରଫରୁ ଅଫର ଆସେ ଏବଂ ସେ କମ୍ପାନୀମାନଙ୍କରେ ଯାଇ ସେମାନେ ଯୋଗଦାନ କଲାପରେ ସେ ବ୍ୟାଙ୍କ୍ର ଋଣକୁ ଧୀରେଧୀରେ ସେମାନେ ଶୁଝିଦିଅନ୍ତି ଯାହାଦ୍ୱାରା ସେମାନେ ପାଠପଢ଼ା ସହିତ ଚାକିରି ପାଇବା ସଙ୍ଗେସଙ୍ଗେ ସେମାନଙ୍କ ପରିବାରର ଭରଣ ପୋଷଣ ମଧ୍ୟ କରିପାରନ୍ତି